ଗଛ ଲଗାଇବା ପାଇଁ ଫସଫସିଆ ଏବଂ ଉର୍ବର ମାଟି ବ୍ୟବହାର କରିଥାଏ ଦେଖିକି ଯେଉଁ ମାଟିରେ ଭଲ ଗଛ ଲଗାଇଲେ ଭଲ ଉନ୍ନତି ମିଳିବ ସେହି ମାଟିରେ ଗଛ ଲଗାଇଥାଏ ଆଉ ମୁଁ ଗଛ ଲଗାଇଲେ ବହୁତ ସାର ବ୍ୟବହାର କରିଥାଏ ଯେମିତିକି ମୁଁ ସାର ଗୁଡ଼ିକ କେତେଗୁଡ଼ିକ ସାର ନିଜେ ଘରେ ବନାଇ ଥାଏ ଯେମିତିକି ନଡ଼ିଆର ଶୁଖିଲା ଚୋପାକୁ ଗୁଣ୍ଡ କରିକିରି ତା'ର ସାର ବନାଇ ଥାଏ ନାହିଁ ତ ଗୋବରକୁ ଶୁଖାଇ ଘଷି ବନାଇ ମୁଁ ସେଗୁଡ଼ାକ ଗଛ ମୁଳରେ ଦେଇଥାଏ ଆଉ ପନିପରିବା ଚୋପା ଡେଲି ଗୋଟିଏ ଡବାରେ ଭରି କରି ରଖି ରଖି ତାକୁ ମାସେ ଯାଇ ରଖି ଏଇ ଟାଇଟ କଣ୍ଟେନର୍ ଭିତରେ ରଖିଲେ ସିଏ ପୁରା ପୋଚ ହୋଇଯାଇ ଥାଏ ଫଳରେ ତାଦ୍ଵାରା ଭଲ ସାର ହୋଇଥାଏ ଆଉ କମ୍ପୋଷ୍ଟ ସାର ଆଉ ପିଡ଼ିଆ ଏମିତି ବହୁତ ପ୍ରକାର ଗଛ ପାଇଁ ସାର ବ୍ୟବହାର କରିଥାଏ ମୋତେ ମୋର ଗଛ ହେଉଛି ଜୀବନ ମୋତେ ଗଛ ଲଗାଇବା ଭାରି ଭଲ ଲାଗେ ଆଉ ଗଛ ରହିଲେ ଭଲ ଘରକୁ ସବୁ ଇଏ ପଜିଟିଭ ଯେତିକି ଭଲ କଥା ସବୁ ଘରକୁ ଆସିଥାଏ ଖରାପ ବାର୍ତ୍ତାବରଣ ରହିନଥାଏ ଭଲ ବାର୍ତ୍ତାବରଣ ପାଇଁ ଆମେ ଘରେ ଗଛ ଲଗାଇବା ଉଚିତ ମୁଁ ଯେଉଁଠି ବି ପାରେ ଘରରେ ବାହାରେ ଚାରିଆଡ଼େ ଗଛ ଲଗାଇ ଥାଏ